ହଁ ଏଇ ଘରେ ଟିକେ କାମ ଚାଲିଛି କାଲି ମନ୍ଦିର ଯିବା ଆଉ ଏଇ ଭିତରେ ମାନେ ସକାଳେ ଯିବା ଆଉ ଓହୋ

ଭୋଜି କରିବା ଭାଇ ହଁ ହଁ ହଁ ହଁ ଆମକୁ ବି କହିଛନ୍ତି ଯିବା ଆଉ କ'ଣ କ'ଣ ଦରକାର ଯାହା ଡାଲମା ଟିକେ ଖଟା ଟିକେ ହବ ତରକାରୀ ଟିକେ ହବ ହଁ ଏଇ ସାଧନି ଆଉ ଅନ୍ନଭୋଗ ବେଳେ ଆଉ ତମ ଦୋକାନ ତ ଦେଇଛ ତମ ଆଡ଼ୁ ଅଧିକା ଟିକେ ଦେଇଦବ ହଁ ହଁ ଆମର ପରିବାପତ୍ର କ'ଣ କ'ଣ ନେବି ହଁ ହଁ ହଉ ସକାଳର ଏଇ ଆଠଟା ନଅଟା ବେଳେ ଯିବା ହଁ ହଁ ଶୀତ ଲାଗୁଛି ଯେ ନଅଟା ଦେଖୁଛ ତ ବାହାରୁ ବାହାରୁକା ହେଇଯାଉଛି ନଅ ଦଶ ଆଉ ବାହରିକିନା ଯିବା ଆଉ ଫୋନ୍ କରିବ ଆଉ ହଁ ହଁ ହଁ ଏ ଏଟା ଛୋଟ ଗାଡ଼ି ଆଉ ବେଶୀ ଖର୍ଚ୍ଚ କୁଆଡ଼ୁ ଆଣିବୁ ଏତେ କମ୍ରେ କରିନା ଯିବା ହଉ